ମୁଁ ସମ୍ବଲପୁରକୁ ଗୋଟିଏ ମେଳାରେ ବୁଲିବାକୁ ଯାଇଥିଲି ମେଳାରେ ବୁଲି ବୁଲି ବହୁତ ଜାଗା ଦେଖିଲି ବୁଲିୁ ବୁଲୁ ଗୋଟିଏ ଦୋକାନ ପରେ ମୋର ନଜର ଟି ପଡ଼ିଲା ସେଠାରେ ବହୁତ ଭିଡ଼ ହୋଇଥିଲା ସେଠାରେ ଯାଇ କିଛି ଲୋକଙ୍କୁ ପଚାରିବାରୁ ବୁଝିଲି ଯେ ସେଠାରେ ଗୋଟିଏ ଅଫର୍ ଅଛି ଗୋଟିଏ କୁଲରରେ ଗୋଟିଏ ଆଇରନ୍ ବକ୍ସ ମିଳୁଛି ଏବଂ କୁଲର ଦାମ ମଧ୍ୟ ବହୁତ କମ୍ ସେଠାରୁ କିଣିକି ଆଣିଲି ଘରକୁ ଘରକୁ ଆଣିବା ପରେ ମୋ ମା ଯେତେବେଳେ ଦେଖିଲା ସେ ମତେ ପଚାରିଲା ଯେ ଏଇଟା କ'ଣ କୋଉଠୁ ଆଣିଛୁ କିନ୍ତୁ ମୁଁ କହିଲି ଗୋଟିଏ ଦୋକାନରେ ମେଳା ପାଇଁ ଅଫର୍ ଚାଲି ଥିଲା ତ ମୁଁ ସେଇଠୁ ଏଇଟାକୁ ଆଣିଲି ହେରି ମୋ ମା କହିଲା ଏଇ କୁଲର ବେଶି ଦିନ ଚାଲିବ ନାହିଁ ହେଲେ ଗୋଟିଏ ବର୍ଷ ହୋଇଗଲାଣି କିଛି ବି ଖରାପ ହୋଇନି କୁଲର୍ ପୁରା ସମ୍ପୂର୍ଣ୍ଣ ଠିକ୍ ଅଛି